ହ୍ୟାଲୋ ହଁ ହ୍ୟାଲୋ ଆପଣ କହୁଛନ୍ତି ହଁ କୋଉ ଧାନ ନେଲେ କ'ଣ କେମିତି ହେବ ଅମଳ ହେବ କୋଉ ମଞ୍ଜି ବିଶୋଧନ କରିକି ଯୋଉ ରଖିଛନ୍ତି କୋଉ ମଞ୍ଜିରେ କ'ଣ କେମିତି ଗଛ ହେବ ଚାଷ ବିଷୟରେ ମୁଁ ଜଣେ ଚାଷୀ

କୋଉ ଧାନ କୋଉ ଧାନ କେମିତି ଅମଳ ହେଉଛି

କୋଉ ଧାନ କେମିତି ଅମଳ ବର୍ତ୍ତମାନ୍ ତ ନା ସ୍ଵର୍ଣ୍ଣ ଧାନ ଟିକେ ଭଲ ଚାଲିଛି କୋଉ ସାରା ଭଲ ଆସୁଛି କୋଉ ସାର ଭଲ ଆସୁଛି କୋଉ ସାର ଭଲ ଆସୁଛି